ଆମ ଗାଁକୁ ଉନ୍ନତି କରିବା ପାଇଁ ପ୍ରଥମତଃ ଶିକ୍ଷା ଯାହାକି ବହୁତ ଦୂରରେ ସ୍କୁଲ ଅଛି ଆମେ ପାଖ ସ୍କୁଲ ଚାଁହୁ ଏବଂ ଦ୍ବିତୀୟତଃ ସ୍ୱାସ୍ଥ୍ୟ ସେବା ସ୍ୱାସ୍ଥ୍ୟ ସେବା ଯାହାକି ହସ୍ପିଟାଲ ମଧ୍ୟ ଗାଁଠୁ ବହୁତ ଦୂରରେ ଅଛି ସେଥିପାଇଁ ଆମେ ପାଖ ଗୋଟେ ହସ୍ପିଟାଲ ଚାହୁଁଛୁ ଏଇ ଗୁଡ଼ିକୁ ମୌଳିକ ଆବଶ୍ୟକତା ସରକାର ଆମକୁ ପ୍ରଦାନ କଲେ

ଉପକୃତ ହେବୁ ଏବଂ ସରକାରଙ୍କଠୁ ଏହି ଆଶା ସାହାଯ୍ୟ ହିଁ ଚାହୁଁ ଅଛୁ